ହଁ ମୋତେ ଗୋଟିଏ ମୋର ଗୋଟିଏ ଅନୁଭୁତିକୁ ମୁଁ ଆଣିଛି ସେହିଟା ଗୋଟିଏ ସମୟରେ ମୁଁ ଗୋଟିଏ ଟ୍ରେନ୍ରେ ଚଢ଼ିବାର ଥିଲା ମୋର ପହଞ୍ଚିବାରେ ଷ୍ଟେସନରେ ଗୋଟିଏ ବିଳମ୍ବ ହୋଇଥିଲା ଏବଂ ସେତେବେଳେ ଟ୍ରେନ୍ଟି ଚଳନ୍ତା ଅବସ୍ଥାରେ ଗଲାବେଳେ ମୁଁ ଟ୍ରେନ୍କୁ ଚଢ଼ିଥିଲି କିନ୍ତୁ ନିଶ୍ଚିତ ଭାବରେ ଅନ୍ୟ ଯେଉଁ ପାସେଞ୍ଜର ମାନେ ଥିଲେ ସେ ମତେ ଟିକେ ଖରାପ ଭାବରେ ମତେ କହିଲେ ଯେ ତେଣୁ ସେଇଟା ବି ନିଶ୍ଚିତ ଭାବରେ ମୋର ଗୋଟିଏ ସମୟାନୁବର୍ତ୍ତିତା ପାଇଁ ବୋଲି ଶିକ୍ଷା ଦେଇଥିଲା ଏବଂ ମୁଁ ସମସ୍ତଙ୍କୁ ମଧ୍ୟ ମୋର ଭୁଲ ବିଷୟରେ ମଧ୍ୟ ସମସ୍ତଙ୍କୁ ମୁଁ ଏହି ବିଷୟରେ କହି ସାରିଥିଲି